ମୁଁ ଚାରି ପାଞ୍ଚଦିନ ତଳେ ଗୋଟିଏ କାନଫୁଲଟେ ଆଣିଥିଲି ଦୁଇ ତିନ ଥର ପିନ୍ଧିଛି ସେଇଟାର ପଥର ଗୋଟିଏ ଗୋଟିଏ ଲାଗିଥିଲା ସିଏ ଖସିଗଲା କଲର୍ ଛାଡ଼ିଗଲା ତା ବିଟ ଗୋଟିଏ ଗୋଟିଏ ବସିଥିଲା ସିଏ ବି କଲର୍ ଛାଡ଼ିଗଲା ଏବେ ପୁରା ଟିଣ ଭଳିଆ ଦେଖା ଯାଉଛି